ମୁଁ ନୂତନ ରେସିପି ଦେଖିବା ପାଇଁ ଜାଣିବା ପାଇଁ ମୁଁ ଫାଷ୍ଟ ମୋ ଘରେ ଟି ଭି ଅଛି ମୁଁ ଟିଭିରେ ସବୁଦିନ ଦେଖୁଥାଏ ମଝିରେ ମଝିରେ ମୁଁ ଦେଖୁଥାଏ କିଛି ଶିଖିଲି ଭଲ ଲାଗୁଛି କିନ୍ତୁ ଭଲରେ ଶିଖିବା ପାଇଁ ମୁଁ ମୋବାଇଲରେ ୟୁଟ୍ୟୁବ୍ ଖୋଲିଛି ୟୁଟ୍ୟୁବ୍ ଖୋଲିଲା ପରେ ମୁଁ ୟୁଟ୍ୟୁବ୍ରେ ୟୁଟ୍ୟୁବ୍ରେ ମୁଁ କହୁଥିଲି ଯେ ମୁଁ ରେସିପି ମୁଁ ଶିଖିବି ରେସିପି ସବୁବେଳେ ତାପରେ ମୁଁ ସେଇଟା ଫାଷ୍ଟ ମୁଁ ମାଛ ତରକାରୀ ମୁଁ ଦେଖିଲି ମାଛ ତରକାରି କେମିତି ହେଉଛି ରୋଷେଇ କେମିତି କ'ଣ କ'ଣ ଦରକାର ରାନ୍ଧିବା ପାଇଁ ସେ ଫାଷ୍ଟ ମୁଁ ସେ ରୋଷେଇ ଶିଖିବା ପାଇଁ ତାପରେ ମୁଁ ୟୁଟ୍ୟୁବ୍ରେ ଦେଖିଲି ତା' ୟୁଟୁବ୍ରେ ଦେଖିବା ଦେଖିଲି ତାପରେ ମୋତେ ଭଲ ଲାଗିଲା ବହୁତ କିଛି ଦେଖିଲି ଚିକେନ୍ ଦେଖିଲି ଚିକେନ୍ କେମିତି ରୋଷେଇ ହେଉଛି ଚିକେନ୍ଟା ଦେଖିଲି ଭଲ ଲାଗିଲା ମୁଁ ବି ଗୋଟେଥର ଦେଖିକି ତାପରେ ମାଛ ତରକାରି ଦେଖିଲି ଚିକେନ୍ ଦେଖିଲି ଦେଖିଲା ପରେ ମୁଁ ଘରେ ଗୋଟେ ଦିନ ମୁଁ ଆଣିଲି ଆଣିଲା ପରେ ମୁଁ ତାପରେ ରୋଷେଇ କରିଲିି ଘରେ ହେଲେ ସେମିତି ଭଲ ଦେଖାଯାଉନି ଯେ ୟୁଟ୍ୟୁବ୍ରେ ମୁଁ ଦେଖିଲି ସେଇଟା ଯେମିତି ମୁଁ ନିଜେ ହାତରେ ରୋଷେଇ କରିଲି ସେଇଟା ଯେମିତି ବହୁତ ଡିଫରେନ୍ସ ବୋଲେ ଯେପରିକି ବହୁତ ଅଲଗା ତା' ସେହି ଆଉ ଟିକେ ବି ଭଲ ଏତେ ବି ଖରାପ ନଥିଲା ଯେ କି